ଆମ ଗାଁ'ରେ ସବୁ ସବୁ ଲୋକ ମାଛ ଧରିବାକୁ ଯାଆନ୍ତି ସେଥି ମଧ୍ୟରୁ ମାନେ କେଉଁଟ ଲୋକ ସେମାନେ ଟିକେ ଅଧିକା ମାଛ ଧରିବାକୁ ଇଚ୍ଛୁକ ତାଙ୍କର ତାଙ୍କ ଗୋଷ୍ଠୀଟା ତାଙ୍କର ମାନେ ବୃତ୍ତି ତାଙ୍କର ସେଇଟା ଆଉ ସେ କହିଲା କ'ଣ ଆମର ଯୋଉ ସମାଜରେ ଆମେ ସବୁ ଅଛେ ସେଇ ତାଙ୍କ ସାଙ୍ଗରେ ଆମେ ବି ସାମିଲ୍ ହେଇକି ଯାଉ ଆଉ ମାଛ ବି ଧରୁ ମିଶିକି ଆଉ ଆମ ସାଙ୍ଗରେ ସେମାନେ ବି ମିଶିକି ଚଳନ୍ତି ଦେଇକି ପର୍ବପର୍ବାଣି ସେ ପର୍ବପର୍ବାଣି ଆମର ପଡ଼ିଲା ବେଳକୁ ରଜ କି ମକର କାଳୀପୂଜା ମାନେ ଆମର ଗମ୍ହା ରାକ୍ଷୀ ପୂର୍ଣ୍ଣିମା ସେଇସବୁ ମାନେ ଏକା ଆମେ ଆମେ ଆମ ସାଙ୍ଗରେ ସବୁ ସେମାନେ ପାଳନ କରନ୍ତି ଆମର ଯାହା ପର୍ବପର୍ବାଣୀ ତାଙ୍କର ବି ସେଇଆ ପର୍ବପର୍ବାଣୀ କିଛି ଅଲଗା ନାହିଁ ଆଉ ଆମେ ସମସ୍ତେ ମିଶିକି ଚଳିଥାଉ ପାଳନ କରିଥାଉ